ମାଛ ଧରିବା ହେଲା ମୋର ବୃତ୍ତି ମାଛ ଚାଷ ମୁଁ କରୁଛି ମୋର ଦୁଇଟି ଗଡ଼ିଆ ଅଛି ଗୋଟିଏରେ ଗୋଟିଏ ଗଡ଼ିଆରେ ମୁଁ ମାଛ ଛୋଟ ଛୋଟ ମାନେ ଜାଆଁଳ କରି ଗୋଡ଼ାଇଥାଏ ତା'ପରେ ମୁଁ ତାହାକୁ ଅନ୍ୟ ଗଡ଼ିଆକୁ ଟ୍ରାନ୍ସଫର୍ କରିଥାଏ ଯଦି ସେହି ଗଡ଼ିଆରେ ଆମର ପ୍ରତ୍ୟେକ ଦିନ ମାଛ ଧରା ହୁଏ ମାଛ ଧରିକି ମୁଁ ମାର୍କେଟରେ ନେଇକି ବିକ୍ରି କରେ ମାର୍କେଟରେ ମୁଁ ଯଦି ପଚାଶ କିଲୋ ମାଛ ଡେଲି ମୁଁ ବିକ୍ରି କରିବି ତା'ହେଲେ ମୋର ଗୁଡ଼ିଏ ଟଙ୍କା ହୁଏ ଡେଲି ହଜାର ଦୁଇହଜାର ଟଙ୍କା ମୋର ଲାଭ ହୁଏ ମୋର ଯେତେ ସବୁ ମାଛର ଦାନା ଆଉ ଆମର ମାଛ ଜାଁଆଳ କିଣିବା ପାଇଁ ମୋର ଯେତିକି ପଇସା ଲାଗିଥାଏ ତାହା ସେଥିରୁ ଆମେ ମାନେ ଖର୍ଚ୍ଚ ହେଇ ସାରିକି ବି ମୁଁ ପ୍ରାୟ ଦିନକୁ ଦିନ ହଜାର ପନ୍ଦରଶହ ଟଙ୍କା ମୁଁ ରୋଜଗାର କରିଥାଏ ସେହି ରୋଜଗାରରେ ମୁଁ ମୋର ପରିବାର ଭରଣ ପୋଷଣ କରିଥାଏ ଏବଂ ମାଛ ଧରିବାଟା ମୋର ଗୋଟିଏ ମାନେ ଏମିତି ଇଏ ହେଇଯାଇଛି ଯେ ଘରେ ଗଡ଼ିଆ କରିକି ମାଛ ମଧ୍ୟ ଆମେ ଖାଇ ପାରିଥାଉ ଯେତେବେଳେ ମନ ହେଲା ଦୁଇଟା ଧରିଲେ ଆମର ମାଛ ତରକାରୀ କଲେ ଖାଇଦେଲେ ତେଣୁ ମାଛ ଧରିବାଟା ମୋର ଗୋଟେ ବୃତ୍ତି ହେଇଛି ଏବଂ ଏହାକୁ ମୁଁ ବିଜିନେସ୍ ରୂପରେ ମୁଁ ମଧ୍ୟ କରି ଚାଲିଛି ଏହି ବିଜନେସରେ ମୁଁ ଭଲ ଇନକମ୍ କରୁଛି ଆଉ ଅସୁବିଧା ମୋର କିଛି ନାହିଁ ଯିବା ଆସିବା ମଧ୍ୟ ଗାଡ଼ି ବର୍ତ୍ତମାନ ଅଟୋ ଫଟୋ କରା ହେଇଛି ଏହି ଅଟୋରେ ମାଛ ଧରିଲି ମୋର ନେଇକି ମାର୍କେଟକୁ ନେଇକି ପଳାଇଯାଏ ସେ ମାର୍କେଟରେ ମୁଁ ନେଇକି ବିକ୍ରି କରି ଡେଲି ସନ୍ଧ୍ୟାବେଳକୁ ଘରକୁ ଫେରି ଆସେ ଏବଂ ମାଛ ଜାଁଆଳ ଆମର ଛୋଟଠାରୁ ଏତେ ଛୋଟଠାରୁ ଅଲଗା ଗଡ଼ିଆରେ ଆମେ ତିଆରି କରିଥାଉ ଏବଂ ସେହି ଜାଁଆଳ ଆଣିକି ଆମେ ଆଉ ଗୋଟେ ଅଲଗା ଯାଗାକୁ ଟ୍ରାନ୍ସଫର୍ କରିଥାଉ ସେଥିପାଇଁ ଆମର ଗୋଟିଏ ସେଲ ମଧ୍ୟ କରା ହେଇଛି ସେ ସେଲରୁ ପାଣି ଦିଆଯାଏ ସେ ପାଣି ଦେଇକି ଆମେ ସେ ମାଛ ଜାଆଁଳ କୃଷି ମନ୍ତ୍ରୀକୁ ମଧ୍ୟ ଡାକିଥାଏ ସେମାନେ ଆସିକି ମୋତେ ଉପଦେଶ ଦେଇଥାନ୍ତି ଯେ ଏହି ଭଳିଆ ମାଛ ଚାଷ କଲେ ତୁମେ ଭ ଭବିଷ୍ୟତରେ ଆହୁରି ଭଲ ଚାଷ କରିପାରିବ